ଭାରତୀୟ ଶିକ୍ଷା ବ୍ୟବସ୍ଥା କହିବାକୁ ଗଲେ ଅତି ସୁନ୍ଦର କାରଣ ଭାରତରେ ପ୍ରଥମେ ମୁନି ଋଷିମାନେ ଗୋଟିଏ ଜଙ୍ଗଲର ଗଛ ମୂଳରେ ଶିକ୍ଷା ଲାଭ କରୁଥିଲେ କିନ୍ତୁ ସେହି ଶିକ୍ଷା ବ୍ୟବସ୍ଥା ଧୀରେ ଧୀରେ

ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଜ୍ଞାନ ଅର୍ଜନ ପ୍ରଦାନ କରୁଥିଲେ କିନ୍ତୁ ଧୀରେ ଧୀରେ ଦେଖିବାକୁ ଗଲେ ଆମର ଭାରତର ଭାରତର ଶିକ୍ଷା ବ୍ୟବସ୍ଥା ବହୁତ ଉପରକୁ ବଢ଼ିଗଲାଣି କାରଣ ଦେଖିବାକୁ ଗଲେ ଏବେ ଫାଇବ୍ ଟି ମାଧ୍ୟମରେ ଯେତିକି ହାଇସ୍କୁଲ୍ ସବୁ ବିଦ୍ୟାଳୟରେ ଫାଇପ୍ ଟି ମାଧ୍ୟମରେ ଅନ୍ଲାଇନ୍ ଶିକ୍ଷା ବ୍ୟବସ୍ଥା ହେଇଗଲାଣି ଯେମିତିକି ସ୍ମାର୍ଟ ବୋର୍ଡ଼ ଏବଂ ଇଲେକ୍ଟ୍ରିସିଟି ବି ସପ୍ଲାଏ କରାହେଉଛି ଏବଂ ପ୍ରତ୍ୟେକ ବିଦ୍ୟାଳୟରେ ବହୁ ପରିମାଣରେ କମ୍ପ୍ୟୁଟର ବ୍ୟବସ୍ଥା ବି ହେଇଗଲାଣି ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ ଲୋକେ ଯିଏ ପାଠ ପଢ଼ୁନଥିବେ ତାଙ୍କୁ ବି ସ୍କୁଲ୍ ଯିବାକୁ ଆକର୍ଷଣ କରାଇ ଦେଉଛି ସ ଏହା ସମ୍ମୁଖୀନ ହେଉଥିବା କେତେକ ମୁଖ୍ୟ ଆହ୍ୱାନ ଗୁଡ଼ିକ ହେଉଛି ଯେମିତିକି ଆମର